ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଠିକ୍ ଅଛି ଆଚ୍ଛା ହଁ ହଁ ଆଚ୍ଛା ଆଚ୍ଛା କେତେ ଜଣ ଅଛନ୍ତି ଆପଣ ଚାରି ପାଞ୍ଚ ଜଣ ଅଛନ୍ତି ନାଇଁ ଆଚ୍ଛା କେଉଁ କେଉଁ କେଉଁ ଜାଗା ସବୁ ବୁଲିବେ ଆଚ୍ଛା ଠିକ୍ ଅଛି ଆଚ୍ଛା ଆପଣଙ୍କୁ ଭଡ଼ା ତା'ହେଲେ ପାଞ୍ଚ ଜଣ ଅଛନ୍ତି ନାଇଁ କି ଆପଣଙ୍କୁ ସେଇ ପଚିଶଶହ ଭଳିଆ ପଡ଼ିବ ଆଉ ଆଜ୍ଞା ଆଜ୍ଞା ଗାଡ଼ିଟା ଯାହାହେଲେ ପାଞ୍ଚ ଛଅ ଘଣ୍ଟା ପୁରା ଇଏ ହେବ ଛିଡ଼ା ହେବ ସେଥିପାଇଁ ଆପଣଙ୍କୁ ସବୁ ପୁଣି ଜାଗା ବୁଲିକି ଯିବେ ନା ସବୁ ଜାଗା ବୁଲିବେ ଆଉ ତା'ପରେ ସେଥିପାଇଁ ଟିକିଏ ପଡ଼ିବ ପାଞ୍ଚ ଛଅ ଘଣ୍ଟା ରହିବ ମାନେ ଗାଡ଼ିଟାର ଭଡ଼ା ପୁଣି ଆସିବ ସେତିକି ଆଉ ହଁ ଏଠି ସବୁ ସେଇ ରେଟ୍ ଆସିବ ହଁ ଆପଣ ସେମିତି ଶହେ ଦୁଇ ଶହ ଯଦି କାଟିବେ କାଟିବେ ଆଉ କ'ଣ କାଟିକି ଦେବେ ଆଉ କ'ଣ ଆପଣ ଆଚ୍ଛା ଆପଣ ବାହରିକି ଆପଣ ଫୋନ୍ କରିବାର ପନ୍ଦର କୋଡ଼ିଏ ମିନିଟ୍ ଭିତରେ ପହଞ୍ଚିବି ଆଉ କ'ଣ ଆପଣ ଫୋନ୍ ହଁ ସେ ବାହାରିଯିବ ଆପଣ ମୋତେ ସାଢେ ଛଅ ବେଳକୁ ଫୋନ୍ କରିଦେବେ ମୁଁ ସାତଟା ଭିତରେ ଆସିକି ପହଞ୍ଚି ଯିବି ଆଉ ହଁ ହଁ ହଁ ପାଞ୍ଚ ଜଣ ଆରାମ୍ରେ ଯାଇ ହେବ ଆପଣଙ୍କୁ ନେଇକି ସବୁ ବୁଲେଇବି ବୁଲେଇ ସାରିଲାପରେ ସବୁ ଛାଡ଼ି ଯିବି ଆଉ ଆପଣ ସାତଟାରେ ବାହାରିଲେ ଆମକୁ କମ୍ସେ କମ୍ ଦୁଇଟା ତିନିଟା ହୋଇଯିବ ବୁଲୁବୁଲୁ ସବୁ ଜାଗା ବୁଲିଲେ ଦୁଇଟା ତିନିଟା ଖଣ୍ଡେ ହୋଇଯିବ ଆଉ ହଁ ହଁ ହଁ ଆମେ ଖାଇବା ତ ନିଶ୍ଚୟ ମଝିରେ ଖାଇବା ଖାଇକି ବୁଲି ବାଲିକି ଆସିବା ଆଉ କ'ଣ ଆଉ ଆପଣ ହଁ ହଁ ହଁ ହଁ ନିଶ୍ଚୟ ଆମେ ମୁଁ ଯେତିକି ଜାଣିଛି ସବୁ ମୁଁ ମୋର ଦେଖେଇଦେବି ଆପଣଙ୍କୁ ଆଉ ତା ଭିତରେ ଆଉ ସେ ସମୟ ଭିତରେ ଯାହା ହେବ ଯେତିକି ସମ୍ଭବ ହେବ ଆମେ ବୁଲିବା ସବୁ ଇଏକୁ ଇଏ କରିବା ଆଉ କ'ଣ କରିକି ଫେରିବା ଆଉ ପାଞ୍ଚ ଛଅ

ହଁ ଫ୍ୟାନ୍ ଅଛି ଫ୍ୟାନ୍ ଅଛି ଆଜ୍ଞା ଆପଣ ତ ଅଛନ୍ତି ସ୍ୱସ୍ତିକ୍ରେ ଆଉ କ'ଣ ହଁ ଅଧ ଘଣ୍ଟେ ଆଗରୁ ମୋତେ କଲ୍ କଲେ ମୁଁ ଆସିବି ଆଜ୍ଞା